ହଁ ମୁଁ ଦୌଡ଼ିବାକୁ ବହୁତ ପସନ୍ଦ କରେ ଆଉ ବିଭିନ୍ନ କ୍ଷେତ୍ରରେ ମୁଁ ଦୌଡ଼ିଛି ଶହେ ମିଟର ଦୁଇଶହ ମିଟର ଏମିତି ସ୍କୁଲ କଲେଜରେ ଦୌଡ଼ିଛି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଏଠି ଆମ ସ୍କୁଲକୁ ସେଠି ବହୁତଥର ଦୌଡ଼ିଛି